ଆମ ଅଞ୍ଚଳରେ ସେମିତି କୌଣସି ଅନ୍ତଃଗୋଷ୍ଠୀ ଯୁଦ୍ଧର ଇତିହାସ କାହିଁକି ମୋର କିଛି ମନେପଡ଼ୁନି କିନ୍ତୁ ବହୁ ପୁରାତନ ସମୟରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଯେହେତୁ ଆମର ବହୁତ ଦୁଇ ପ୍ରକାରର ଗୋଷ୍ଠୀ ରହୁଛନ୍ତି ବା ଦୁଇ ପ୍ରକାରର ରିଲିଜନ୍ ଆମ ଅଞ୍ଚଳରେ ଦେଖିବାକୁ ମିଳୁଛି ବହୁ ପୁରାତନ କାଳରେ ଏକ ପ୍ରକାରର ଅନ୍ତଃଗୋଷ୍ଠୀ ଛୋଟ ମାତ୍ରାରେ ହୋଇଥିବାର ମୁଁ ଶୁଣିଥିଲି କିନ୍ତୁ ତା'ର କୌଣସି ଇମ୍ପାକ୍ଟ ବା ତା'ର କୌଣସି ପ୍ରଭାବ ଆମ ସୋସାଇଟି ଉପରେ ସେମିତି କିଛି ପଡ଼ିନି ଏବେ ଆମର ଦୁଇ ପ୍ରକାର ଦୁଇ ସମ୍ପ୍ରଦାୟ ବହୁତ ଭଲ ଭାବରେ ବହୁତ ହସ ଖୁସିରେ ମିଶି ମିଳିମିଶି ଚଳୁଛନ୍ତି